ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଅଠାନବେ ନଅ ଶହ ପଞ୍ଚାନବେ ଆଠ ହଜାର ନଅ ଶହ ପଞ୍ଚାବନ ଦଶ ହଜାର ପାଞ୍ଚ ସତାବନ ନଅ ଲକ୍ଷ ଆଠ ଶହ